ସନ୍ତରଣ ଶିଖିବାରେ ମୋ ଜେଜେବାପା ମୋତେ ପିଲାବେଳେ ସାହାଯ୍ୟ କରିଥିଲେ ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ଜେଜେବାପା ମୋର ନଈ ଭିତରେ ମୋତେ ସନ୍ତରଣ ଶିଖେଇବାରେ ସାହାଯ୍ୟ କରିଥିଲେ ତା'ପରେ ମୁଁ ମଧ୍ୟ ମୋର ସାଙ୍ଗକୁ ଗୋଟେ ସାଙ୍ଗକୁ ପିଲାବେଳେ ସାହାଯ୍ୟ କରିଥିଲି କେମିତି ନା ଥରେ ଆମେ ଯାଇଥିଲୁ ମୋର ଗୋଟେ ସାଙ୍ଗ ଆଉ ମୁଁ ନଈକୁ ଯାଇଥିଲୁ ସେତେବେଳେ ନଈ ବଢ଼ି ଆସିଥାଏ ବର୍ଷା ଦିନ ହେଇଥାଏ ନଈ ବଢ଼ି ଆସିଥାଏ ସେଇ ନଈ ବଢ଼ି ସମୟରେ ଆମେ ନଈକୁ ଶୌଚ ହେବା ପାଇଁ ଯାଇଥିଲୁ ସେ ଆଗ ଯାଇଥିଲା ଶୌଚ ହେବା ପାଇଁକା ଯେହେତୁ ସେ ସନ୍ତରଣ ଶିଖିନଥିଲା ସେ ନଈ ଭିତରେ ଯେତେବେଳେ ପଶିଥିଲା ନଈରେ ବୁଡ଼ି ଯାଉଥିଲା ମୁଁ ଶିଖିଯାଇଥିଲି ସେଇ ସମୟରେ ମୁଁ ମଧ୍ୟ ସେଇ ସମୟରେ ତାକୁ ମୁଁ ନିଜେ ସନ୍ତରଣ କରି ତାକୁ ସାହାଯ୍ୟ କରିଥିଲି ସାହାଯ୍ୟ କରିବାରୁ ନଈ ବଢ଼ି ଯେତେବେଳେ ପନ୍ଦର ଦିନ ପରେ ନଈ ବଢ଼ି କମିଗଲା ତା'ପରେ ମୁଁ ତାକୁ କହିଲି କିରେ ତୁ ନଈ ବଢ଼ି ସନ୍ତରଣ ଶିଖିନଥିଲୁ ବୋଲି ଆଜି ବଢ଼ିରେ ଭାସିଯାଉଥିଲୁ ଯାହାଫଳରେ ମୁଁ ତୋତେ ସାହାଯ୍ୟ କଲି ଆସେ ମୁଁ ତୋତେ ଯେତେ ଦିନ ହେଉନା କାହିଁକି ମୁଁ ତତେ ସାଙ୍ଗ ତୋର ମୋର ମିଶିକି ସନ୍ତରଣ ଶିଖେଇବି ତୁ ମଧ୍ୟ ଶିଖୁବୁ ଆଜି ଯଦି ମୁଁ ତୋତେ ସାହାଯ୍ୟ କରିପାରିଲି ତୁ ମଧ୍ୟ କାଲି ଆଉ କାହାକୁ ସାହାଯ୍ୟ କରିପାରିବୁ ଏଇପରି ଭାବରେ ମୁଁ ତାକୁ ସନ୍ତରଣ ଶିଖେଇଥିଲି